ହଁ ଭାଇ କୁହ କେଉଁ ଡ୍ରେସ୍ ଫିଟିଂ କରିବ ଭାଇ

ହଉ ଠିକ୍ ଅଛି ଭାଇ କରିଦେବା କେବେ କେମିତି ନେବ ବ୍ଲେଜର୍ କେତେଟା ଦୁଇଟା ନା ଗୋଟେ ଦୁଇ ଦିନ ପରେ ଭାଇ ହେବନି ଭାଇ ଏଇତ ଲୋକ ବି ଭାଇ ଦେଲେନି ନାହିଁ ଢେର ତାଙ୍କ କାମ ଛାଡ଼ିବା ପାଇଁ ପଡ଼ିବ ତୁମେ ଦୁଇ ଦିନ ଆଗରୁ ଆସି ଦୁଇ ଦିନ ପରେ ବାହାଘର ତୁମେ ଆଉ ଟିକେ ଆଗରୁ ଆଣିଥାନ୍ତ ଭାଇ ବ୍ଲେଜର୍ ଦେଖ ଭାଇ ସୁଟ୍ ସାର୍ଟ ତ କଟାଇଦେବି ବ୍ଲେଜର୍ କାମଟା ଟିକେ ଅଧିକ ହେବନା ତ ବ୍ଲେଜର୍ଟା ଲାଗିବ ଟାଇମ୍ ଲାଗିବ ସେମିତି ବାହାଘରରେ ପିନ୍ଧିବ ଏପଟ ସେପଟ ହେବ ଯଦି ମୋତେ କହିବ ଗାଳି କହିବ ଶଳା ଟେଲର୍ ହେଉ ଠିକ୍ ଅଛି ମାପ ତ ନେଇନେବି ବାକି ଟିକେ ଲେଟ୍ ହେବ ତିନି ଦିନ ଖଣ୍ଡେ ଦୁଇ ଦିନ ସେଇଟା ତ ମୁଁ ବି ବୁଝୁଛି ଭାଇ ତୁମେ ଆଉ ଟିକେ ଆଗରୁ ଆସିଥିଲେ ଭଲ ହେଇଥାନ୍ତା ଏତେ ଦିନ କିଏ ହଉ ଠିକ୍ ଅଛି ଭାଇ ଚେଷ୍ଟା କରିବା ହେଇଯିବ ବୋଧେ ମୋତେ ଲାଗୁଛି ଏକ୍ସଟ୍ରା ଡ୍ୟୁଟି କରିକି କରିତେ ହେବ ହଉ ହଉ କଷ୍ଟ ତ କରିତେ ହେବ ଭାଇ ଆଡ଼୍ଭାନ୍ସ୍ ଦେବା ପାଇଁ ପଡ଼ିବ ଭାଇ ଆଡ଼୍ଭାନ୍ସ୍ ତ ତୁମକୁ ହଜାର ଟଙ୍କା ଦେବା ପାଇଁ ପଡ଼ିବ ଆଡ଼୍ଭାନ୍ସ୍ ହଁ ଭାଇ କାମ ଭାଇ ତୁମର ହେଇଯିବ ପାଞ୍ଚ ହଜାର ଟଙ୍କାର କାମ ହେଇଯିବ ଭାଇ ଦେଖ ଭାଇ ମରା ହେବ କଟାଇବ ନା ମାନେ ଥାନ ନେଇକି ବୁଝିପାରିଲିନି ମାନେ ନୂଆ କଟେଇବ ନା ମାରିବ ସିଲେଇ କରିବ ମାନେ କ କପଡ଼ା ତୁମେ ଦେବ ତ ହଉ ଠିକ୍ ଅଛି ତାହେଲେ ତୁମର ଦୁଇଟା ସୁଟ୍ ଦୁଇଟା ସାର୍ଟ ତାହେଲେ ସେଇଟା ଚାଲିଯିବା ତୁମର ସାତଶହ ଆଠଶହ ଟଙ୍କା ହେଇଯିବ ଫିଟିଂ କରିବାରେ ଆଉ ହେଉଛି ବ୍ଲେଜର୍ଟା ଲାଗିଯିବ ତିନି ହଜାର ଟଙ୍କା ହଁ ଭାଇ ବ୍ଲେଜର୍ଟାକୁ ପୁରା ନୂଆ ଯେମିତି ଖୋଲିକି କାମ ହୁଏ ସେମିତି କାମ ହେବ ଭାଇ ନୂଆ ତିଆରି ଭାଇ କପଡ଼ା ଦେଲେ ଛଅ ହଜାର ଟଙ୍କା କପଡ଼ା ନଦେଲେ ତିନି ହଜାର ଟଙ୍କା ହଉ ଠିକ୍ ଅଛି ଭାଇ ସେଇ ଭାଇ ସୁଟ୍ ସାର୍ଟ ମିଶିକି ତୁମର ଦେବି ମୁଁ ଛଅଶହ ସାତଶହ ଟଙ୍କା ନେବ ଭାଇ ଆଉ ଦୁଇ ଦିନ ହେଉ ଭାଇ କମାଇ ଦେବା କିଛି ଅସୁବିଧା ନାହିଁ ଏ ବାହାଘରିଆ ଅଛି ତୁମେ ଏଇ ବ୍ଲେଜର୍ ଟିକେ କମାଅ କମାଅ କହିଲେ କ'ଣ ହେବ ହେଉ କମାଇ ଦେବା ତିନି ହଜାର କହିଛି ନା ତ ତୁମେ ନେବା ପାଇଁ ଆସ ଠିକ୍ କରିକି ଦେଇଦେବା କମେଇକି ବାହାଘର ତୁମର କେବେ ଭାଇ ଦୁଇ ଦିନ ପରେ ମାନେ ରାତିରେ ବିନ୍ଧିଲେ ମୋତେ କହିଲେ ସେଇ ଅନୁସାରେ କାମ କରିବି ନା ତ ସେଇ ହଁ ଦିନମାନ ସକାଳେ ମୋ ଦୋକାନ ଖୋଲା ରହୁଛି ସକାଳ ଆଠଟା ପାଖରୁ ଆଠଟା ପାଖରୁ ଦିନ ଦୁଇଟା ଯାଏଁ ତା'ପରେ ଆଉ ଖୋଲା ରହୁନି ହଉ ସକାଳେ କେତେବେଳେ ଟାଇମ୍ ଦେଖିକି ନଅଟା ଦଶଟା ଏଗାରଟା ବେଳକୁ ଆସିକି ନେଇ ଚାଲିଯିବ ଆ ପଇସା ଯାହା ଦୁଇଶହ ତିନିଶହ କି ଆଡ଼୍ଭାନ୍ସ୍ ଦେଇଗଲେ ଭଲ ହୁଅନ୍ତା ହଉ ଠିକ୍ ଅଛି ଭାଇ